ଯେନ୍ ଦିନୁ ଡିଜିଟାଲ୍ ଇଣ୍ଡିଆ ହେଲା ସେ ଦିନୁ ଆମ୍କୁ ମାନଙ୍କୁ ବହୁତ ସୁବିଧା ହେଇଗଲା ଆମେ ଯେନ୍ ଅବି ଥିଲେ ଆମେ କ୍ରିକେଟ୍ ଦେଖିପାରୁଚୁଁ କେନ୍ସି ଡ୍ୟାନ୍ସ ୟା ଗୀତ ହଉ ୟା କେନ୍ସି ଭିଡ଼ିଓ ଆମେ ସେଟା ଯେନ୍ ବି ଥିଲେ ଆମେ ଦେଖିପାର୍ମା ତାର୍ କାରଣ ହେଉଛି ଟେକ୍ନୋଲୋଜି ତ ଆମ୍କୁ ଟେକ୍ନୋଲୋଜି ଆମ୍କୁ ବହୁତ ସୁବିଧା ଆମକୁ ଦେଇଚେ ଯେନ୍ତାକି ଆମେ ଖାଲି ଆଗୁ ଟେକ୍ନୋଲୋଜିର ହେନ୍ତା କିଛି ନାଇଁ ଥାଇ ଆଗୁ ଥିଲା ଟି ଭି ଯେନ୍ଟାକି ଆମେ ଗୋଟେ ଘରେ ଲାଇନ୍ ହେଲେ ଯାଇକିରି ଦେଖିପାର୍ମା ଆଉ ଘରେ ହିଁ ସେଟା କରିପାରିମା କେନ୍ସି ଜିନିଷକ ସେ ସେ ସେ ଜିନିଷଟା ଆମେ କେନ୍ସି ଜାଗାରେ କେନ୍ସି ଜାଗାରେ ଧରିକରି ନାଇଯାଇପାରୁ ତ ଏହାଦେ ଯେନ୍ ଟେକ୍ନୋଲୋଜି ହେଲା ଫୋନ୍ ଫୋନ୍ ଦ୍ୱାରା ଆମ୍କୁ ସବୁ ଜାଗାକେ ଆମେ ଗଲେ କାହାର ସାଙ୍ଗେ ଭିଡ଼ିଓ କଲିଂରେ କଥା ହେଇପାର୍ମା ଦେଖିପାରମା ଗୀତ ଶୁଣିପାର୍ମା ତ ସେଟା ଗୋଟେ ବହୁତ ଭଲ୍ ସୁବିଧା ହେଲା ଆଗକୁ ସେନ୍ତା କିଛି ନାଇଁ ଥାଇ ତ ଆଗକୁ ଅପେକ୍ଷା ଏହାଦେ ଠିକ୍ ଅଛ ସବୁ